ବାଣିଜ୍ୟ ଏବଂ ବାଣିଜ୍ୟ ଭଳି ସ୍ଥାନୀୟ ଅର୍ଥନୀତିରେ ଆମେ ଓଡ଼ିଆଭାଷାକୁ ଖୁବ କମ୍ ହିଁ ବ୍ୟବହାର କରୁ କାରଣ ଆମେ ଯେହେତୁ ବିଦେଶକୁ ଯାଉଛୁ ବାଣିଜ୍ୟ କରିବା ପାଇଁ ସେଠିକାର ସେଠିକାର ପରିବେଶରେ ଆମର ଓଡ଼ିଆଭାଷା ପ୍ରଚଳନ ନଥାଏ ସେଥିପାଇଁ ଆମର ରାଷ୍ଟ୍ରୀୟ ଭାଷା ହିନ୍ଦୀକୁ ହିଁ ଆମେ କହିଥାଉ ଏହି ଭାଷାରେ ହିଁ ଆମେ କଥାବାର୍ତ୍ତା ହୋଇଥାଉ ଏବଂ ଏଥିପାଇଁ ଆମର ଓଡ଼ିଆଭାଷାକୁ ଆମେ ହିନ୍ଦୀ ଭାଷାରେ ହିଁ ହିନ୍ଦୀ ଭାଷାରେ ହିଁ ଆମେ ତାକୁ ପ୍ରୟୋଗ କରୁ